ଆପଣ ବାସନ୍ତି ହୋଟେଲ୍ରୁ କହୁଛନ୍ତି କି ମାଲକାନଗିରି ବାସନ୍ତି ହୋଟେଲ୍ରୁ ମୁଁ ଅଙ୍କିତା ବାଛାର ମୋର କୌଣସି କାରଣରୁ ଘରେ ଖାଦ୍ୟ ରୋଷେଇ ହେଇନଥିବାରୁ ମୁଁ ଆପଣଙ୍କ ନିକଟରେ ଖାଦ୍ୟ ଅର୍ଡ଼ର୍ କରିବାକୁ ଚାହୁଁଛି ଆପଣ ଦୟାକରି ପାଞ୍ଚଟା ଭିତରେ ମୋର ଖାଦ୍ୟ ଡେଲିଭରି କରିଦେବେ ଖାଦ୍ୟ ମାଛ ତରକାରୀ ସହିତ ଭାତ ଡାଲି ମାଂସ ଏହି ଖାଦ୍ୟଯାକ ଯେମିତି ଗରମ ରହିବ ସେମିତି ଭାବରେ ଭଲ ଭାବରେ ପ୍ୟାକିଂ କରିକି ଆପଣ ପଠାଇ ଦେବେ ମୋ ଠିକଣା ଅର୍କେଲ ଏମ୍ ବି ଥାଟି ଏଇଟ୍ ଆପଣ ଦୟାକରି ଏହି ଠିକଣାରେ ଖାଦ୍ୟ ଡେଲିଭରି କରିଦେବେ